ଲୋକ ଏହା କରିବାକୁ କାହିଁକି ଡରନ୍ତି ଲୋକ ଲୋକ ପର୍ବତକୁ ଚଢ଼ନ୍ତି ଡରନ୍ତି କାହିଁକି ବୋଟ ବୋଟ ବୋଟ ବୋଟ ବୋଟ ଟାପୁ ଟାପୁ କେତେକ ଜିନିଷ ଲଗାନ୍ତି ତାପରେ ଚଢ଼ନ୍ତି ଗୁଟେ ଗୁଟେ ଏମିତି ଲୋକ ଥାଆନ୍ତି ଯେ ଡରନ୍ତି ଲୋକମାନେ କହନ୍ତି ତୁମେ ଚଢ଼ିପାରିବ ନାହିଁ ତୁମେ ଏମିତି କରିପାରିବ ନାହିଁ ଯ ଯଦି ତୁମେ ଚଢ଼ିପାରିବା କ ଯିଏ ମନ ଲାଗୁଛି ତାପରେ ତମେ ଚେଷ୍ଟା କରିବ ଚେଷ୍ଟା କରିଲେ ଏକା ଚଢ଼ିପାରିବ ଲୋକମାନେ କୁହନ୍ତି ତୁମେ ଚଢ଼ିପାରିବ ନାହିଁ ଆମେ ଚଢ଼ିପାରିବା ଆମେ ଗୋଟେଥର ଯାଇ ଆସିବା ତାର୍ ପରେ ଚଢ଼ିବା ଫାଷ୍ଟ ଥର ଯାଇ ଚଢ଼ିଲେ ଆମକୁ ଡର ଲାଗେ ଆମେ ପଡ଼ିଲେ ମରିଯାଉ ଏମିତି ଭୟ ହୁଏ ଆମକୁ ଗୁଟେଥର ଚଢ଼ିବାକୁ ଦିଅ ଆମେ ଚଢ଼ିଲେ ଆମକୁ ଡର ଲାଗିବ ନାହିଁ ତୁମକୁ ଚଢ଼ିବାକୁ ଦେମୁଁ ତୁମକୁ ବହୁତ ଡର ଲାଗେ ଅଛି କି ଲୋକ ଏହା କରିବାକୁ କାହିଁକି ଡରନ୍ତି ବ୍ୟକ୍ତିଙ୍କ ପାଇଁ ଶକ୍ତି ଥାଏ ଯାହାକୁ ଶକ୍ତି ଥାଏ ସେ ଏକା ଚଢ଼ିପାରିବ ଯାହାକୁ ଶକ୍ତି ଥାଏ ନାହିଁ ସେ ଚଢ଼ିପାରିବ ନାହିଁ ତାହାକୁ ବହୁତ ଡର ଲାଗେ ଏଇଥିପାଇଁ ସେ ଚଢ଼ିପାରିବେ ନାହିଁ